ମୁଁ ମୋ ନିତିଦିନିଆ ଜୀବନରେ ଚିତ୍ରଲେଖା ପତ୍ରିକାକୁ ପଢ଼ିବାକୁ ବହୁତ ପସନ୍ଦ କରେ ଆଉ ତାକୁ ସବୁଦିନ ମଗାଇ ଥାଏ ବି ଆଉ ସେଥିରେ ବହୁତ ଲୋକମାନେ ସେମାନଙ୍କର ଅନୁଭୂତିକୁ ପ୍ରକାଶ କରିଥାନ୍ତି ଯାହାଦ୍ୱାରା ତାକୁ ପଢ଼ିଲେ ଆଉ ମୁଁ ମୋଟିଭେଟ୍ ହୋଇଥାଏ ଆଉ ଏଥିରୁ ବହୁତ ଭଲ ଜାଣିବାକୁ ମିଳିଥାଏ ଶିକ୍ଷା ମିଳିଥାଏ ଆଉ ନିତିଦିନିଆ ଅନୁଚିନ୍ତା ବି ଏଥିରେ ପ୍ରକାଶ କରାଯାଇଥାଏ ଯାହାକୁ ପଢ଼ିବା ଦ୍ୱାରା ଆମେ କିଛି ଶିକ୍ଷା ପାଇଥାଉ ତାକୁ ନିଜ ଜୀବନରେ ବି ପ୍ରକାଶ କରିଥାଉ ଆଉ ଏଥିରେ ଦେଶ ବିଦେଶର ଖବର ବି ଛପା ଯାଇଥାଏ ଯାହାକୁ ପଢ଼ିକି ଆମେ କିଛି ଶିକ୍ଷା ପାଇଥାଉ ବା ଜାଣିଥାଉ ବି ଅନ୍ୟ ଦେଶ ବିଷୟରେ ଆଉ ଏଥିରେ ବହୁତ ଭଲ ପ୍ରେରଣାଦାୟକ ସବୁ ଛପା ଯାଇଥାଏ ଲେଖା ଯାହାକୁ ପଢ଼ିକି ଆମେ ବହୁତ ଶିକ୍ଷା ପାଇଥାଏ ନିଜ ଲାଇଫରେ ତାକୁ ମଧ୍ୟ ଇଏ କରିଥାଏ କରିବାକୁ ଚେଷ୍ଟା କରେ ନିଜ ଲାଇଫରେ ସେସବୁ ଆଉ ଏଥିରେ ଲୋକମାନେ ବି ବହୁତ ଭଲ ଲେଖା ଲେଖିଥାନ୍ତି ଯାହାଫଳରେ ସମସ୍ତେ ଏଇ ଚିତ୍ରଲେଖା ପତ୍ରିକାକୁ ପଢ଼ିବା ଦରକାର ନିତିଦିନ ଜୀବନରେ ତାଙ୍କ ଜୀବନରେ ଆଉ ମୁଁ ମଧ୍ୟ ଏଇ ଚିତ୍ରଲେଖା ପତ୍ରିକାକୁ ନିତିଦିନିଆ ଜୀବନରେ ବ୍ୟବହାର କରୁଅଛି